ମୋତେ ଓଡ଼ିଆ ଫିଲ୍ମର ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରୁ ଅଭିନେତାଙ୍କ ମଧ୍ୟରୁ ବାବୁସାନ ମହାନ୍ତି ଏବଂ ଅନୁଭବ ମହାନ୍ତିଙ୍କୁ ବହୁତ ପସନ୍ଦ ଲାଗେ ବାବୁସାନ ମହାନ୍ତିଙ୍କୁ ପସନ୍ଦ ଲାଗେ କାରଣ ଏହିକି ଯେ ମୁଁ ମୋତେ ବାବୁସାନଙ୍କ ସବୁ ଫିଲ୍ମ ମୋତେ ଭଲଲାଗେ ଏବଂ ତାଙ୍କ ଡ୍ୟାନ୍ସ ବି ଭଲଲାଗେ ତାଙ୍କ ଗୀତ ବି ସବୁ ମୋତେ ଭଲଲାଗେ ସେ ଯେଉଁ ଗୀତ ବି ବୋଲିଥାନ୍ତି ତାକୁ ବି ମୋତେ ବହୁତ ଭଲଲାଗେ ମାନେ ବାବୁସାନ ଓଡ଼ିଆ ଇଣ୍ଡଷ୍ଟ୍ରିର ଚକୋଲେଟ୍ ହିରୋ ଏବଂ ରୋମାଣ୍ଟିକ ଫିଲ୍ମ ବି କରିଥାନ୍ତି ଏବଂ କମେଡ଼ି ସିନ୍ ବି ବହୁତ ଫିଲ୍ମ କରିଥାନ୍ତି ଅନୁଭବ ମହାନ୍ତି ବହୁତ ପାରିବାରିକ ଫିଲ୍ମ ବହୁତ କରିଛନ୍ତି ଏବଂ ତାଙ୍କର ଫାଇଟିଂ ସିନ୍ ବି ବହୁତ ଭଲଲାଗେ ଏବଂ ତାଙ୍କର ସବୁ ଫିଲ୍ମ ସବୁ ଗୀତ ସବୁ ଷ୍ଟୋରୀ ବି ମୋତେ ବହୁତ ଭଲଲାଗେ ଅନୁଭବ ମହାନ୍ତିଙ୍କର ଫାର୍ଷ୍ଟ ଫିଲ୍ମ ହେଉଛି ଆଇ ଲଭ୍ ୟୁ ସେ ଫିଲ୍ମଟା ବି ମୋତେ ବହୁତ ଭଲଲାଗେ ଅଭିନେତ୍ରୀଙ୍କ ଭିତରୁ ଓଡ଼ିଆ ଇଣ୍ଡଷ୍ଟ୍ରିର ଅଭିନେତ୍ରୀଙ୍କ ଭିତରୁ ମୋତେ ଅର୍ଚ୍ଚିତାଙ୍କୁ ବହୁତ ଭଲଲାଗେ କାରଣ ତାଙ୍କ ଗୀତ ତାଙ୍କ ନାଚ ତାଙ୍କ ଆଊ ମାନେ ପାରିବାରିକ ଫିଲ୍ମ ସବୁ ବହୁତ ପସନ୍ଦ ଲାଗେ ଏବଂ ସେ ବହୁତ ଦେଖିବାକୁ ବି ସୁନ୍ଦର